ମୋର ପ୍ରିୟ କଳାକାର ଶ୍ରୀଯୁକ୍ତ ଶିବ ପାଣିଗ୍ରାହୀ ଯିଏକି ଜଣେ ଦକ୍ଷ ଚିତ୍ରଶିଳ୍ପୀ ଅଟନ୍ତି ସେ ବହୁତ ସୁନ୍ଦର ଚିତ୍ର ଅଙ୍କନ କରନ୍ତି ତାଙ୍କ ଚିତ୍ର ମୋ କାର୍ଯ୍ୟକୁ ପ୍ରଭାବିତ କରିଛି ତାଙ୍କଠାରୁ ମୁଁ ଚିତ୍ର କରିବା ଶିଖିଛି ମୋତେ ତୈଳ ଚିତ୍ର ଦେଖିବାକୁ ଖୁବ ପସନ୍ଦ ଲାଗେ